ସେମାନଙ୍କର ଗୀତ ଗାଇବାରେ ଦକ୍ଷତା ଅଛି ଗୀତ ଗାଇବାକୁ ଚାହାନ୍ତି ସେମାନଙ୍କୁ ମୋର ପରାମର୍ଶ ରହିଛି ଯେ ଯିଏ ଭଲ ଗୀତ ଗାଇ ପାରେ ଯେମିତିକି ସିଏ ସ୍କୁଲରେ ଅନୁଆଲ ଫଙ୍କସନ ଷ୍ଟେଜ ଶୋ ଇତ୍ୟାଦିରେ ଭଲ ଗୀତ ଗାଏ ମୋ'ର ପରାମର୍ଶ ଅଛି ଯେ ଗୀତ ଗାଇବାରେ ସେ ଭବିଷ୍ୟତରେ ଜଣେ ଭଲ ଗୀତିକାର ହୋଇପାରିବ ଏବଂ ଲୋକମାନେ ତା'ର ଗୀତର ବହୁତ ପ୍ରଶଂସା କରିବେ ସବୁ ଜାଗାରେ ପ୍ରଶଂସା ପାଇ ଲୋକମାନେ ଯେପରି ଗୀତ ଶୁଣି ଭବିଷ୍ୟତରେ ଜଣେ ଭଲ ଗୀତିକାର ହୋଇପାରିବ ଏବଂ ଲୋକମାନେ ତାହାକୁ ପ୍ରଶଂସା କରିବେ ଏହା ହେଉଛି ମୋ'ର ତା' ପାଇଁ ପରାମର୍ଶ ଅଟେ